ଜୀବିକା ପାଇଁ ସାଧାରଣତଃ ମୁଁ କୃଷି ଉପରେ ନିର୍ଭର କରେ ଏବଂ ଚାଷ ହିଁ ହେଉଛି ଆମ ଓଡ଼ିଶାର ପ୍ରଧାନ ଜୀବିକା ଏଥିରେ ଚାଷକୁ ଅବଲମ୍ବନ କଲେ ଚାଷୀ ର ଦୁଇ ପଇସା ଭଲ ରୋଜଗାର ହୋଇଥାଏ ଏଣୁ ମୁଁ ମୋ' କ୍ୟାରିଅର ପଥରେ ଚାଷକୁ ନିଷ୍ପତ୍ତି ନେଇଛି ଯେ ମୋ' ଚାଷରୁ କିଛି ଉତ୍ପତ୍ତି ହେବା ସହିତ ଖାଇବା କି ନିଜକୁ ବ୍ୟବହାର କରିବା ତା' ପରିବର୍ତ୍ତେ ବଳକା ଅଂଶ କିଛି ନେଇ ବଜାରରେ ବିକ୍ରୟ କରିଥାଏ